ଆମ ଗ୍ରାମାଞ୍ଚଳରେ ଅନେକ ଲୋକ ଚାଷରୁ ଅଧିକ ଲାଭ ପାଇଛନ୍ତି ଆହୁରି ଅନେକ ବ୍ୟବସାୟ ଲୋକ ଲୋକେମାନେ କରନ୍ତି ସେଗୁଡ଼ିକ ହେଲା ମାଛଚାଷ ଛେଳିଚାଷ କୁକୁଡ଼ା ପାଳନ ପେପରପ୍ଳେଟ ଧୂପକାଠି ସାବୁନ ବ୍ୟବସାୟ କରି ଲାଭବାନ ଓ ସଫଳତା ହୋଇଛନ୍ତି